ଆମ ଭାରତରେ ଅନେକ ଜନନେତା ଅଛନ୍ତି ଯେପରିକି ଆମ ମୟୂରଭଞ୍ଜ ଜିଲ୍ଲାରେ ସୁଦାମ ମାରଣ୍ଡି ଅଛନ୍ତି ଆଉ ଉପବାଚସ୍ପତି ସାନ ମାରଣ୍ଡୀ ବି ଥିଲେ ସେମାନଙ୍କର କୁଟୀଳ ଶିଳ୍ପ ବି ରହିଛି ଆଉ ଜନନେତା ବି ଯେପରି ସୁଦାମ ମାରଣ୍ଡି ହେଉଛନ୍ତି ଭାରତ ଆମ ମୟୂରଭଞ୍ଜର ଜଣେ ଜନନେତା ତାଙ୍କୁ ଆଦିବାସୀ ସମ୍ପ୍ରଦାୟର ସବୁ ମସ୍ତେ ଭାଇ ଭଉଣୀ ମାନେ ବହୁତ ଶ୍ରଦ୍ଧାର ସହିତ ସ୍ଵାଗତ କରନ୍ତି ଆତ୍ମାର ସହିତ ନମସ୍କାର ମଧ୍ୟ କରନ୍ତି ତାଙ୍କର ପେଟ୍ରୋଲ୍ ପମ୍ପ୍ ଅଛି ସେ ହେଉଛନ୍ତି ଖେଳ ମନ୍ତ୍ରୀ ଆଉ ସେ ବହୁତ ଭଲ ଭାବରେ ଜନନେତା ଆଉ ତାଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି ତାଙ୍କର କୁଟିଳ ଶିଳ୍ପ ପେଟ୍ରୋଲ୍ ପମ୍ପ୍ ଅଛି ତାଙ୍କ ସେପଟେ ସେମାନେ ଅଲଗା ସବୁ ବିଜନେସ୍ ମଧ୍ୟ କରନ୍ତି ଏମତି ବାଉଁଶ ବେପାରରୁ ମଧ୍ୟ ଆଗରୁ କରୁଥିଲେ ଆଉ ଏଇଭଳି ବ୍ୟବସାୟ କରିକି ସେ ଜନନେତା ହେଇପାରୁଛନ୍ତି ସେଇଭଳି ସାନ ମାରଣ୍ଡି ଆଗରୁ ଉପ ଉପବାଚସ୍ପତି ଥିଲେ ତାଙ୍କ ଘର ବି ମୟୂରଭଞ୍ଜ ଜିଲ୍ଲାରେ ସେ ଏବେ ମଧ୍ୟ ତାଙ୍କର ସେପଟେ ଏଇ ଯେଉଁ ବିଭିନ୍ନ ପ୍ରକାରର ଝୁଣା ୟେ ଝୁଣା ଜଙ୍ଗଲଜାତ କିଛି କିଛି ଦ୍ରବ୍ୟ ସେ ସବୁକୁ ନେଇକି ସେ ବାହାର କଣ୍ଟ୍ରି କି ବିକ୍ରି କରନ୍ତି ଏଇଭଳି ଭାବରେ କରିକି ସେ କରୁଥିଲେ ଆଗରୁ ଏବେ ସେ ସବୁ ବ୍ୟବସାୟ ଛାଡ଼ି ଦେଇଛନ୍ତି ଛାଡ଼ିକି ଏବେ ସେ ନିଜେ ଜନନେତା ଭାବରେ ହିଁ ମାନ୍ୟତା ଅର୍ଜନ କରିକି ଚଳୁଛନ୍ତି ଚଳୁ